ଯଦି ମୁଁ ଗୋଟିଏ ଜିନିଷ ଅନଲାଇନ୍ରୁ ଅର୍ଡର୍ କରିଛି ସପୋଜ୍ ଗୋଟେ ଖାଇବା ଅର୍ଡର୍ କରିଛେ ସେହି ଜିନିଷ ଅର୍ଡର କରିଥିବା ଜିନିଷ ରେ ଯଦି କିଛି ଖରାପ ଅଛି କି ଯଦି ଅନ୍ହାଇଜେନିକ୍ କିଛି କ'ଣ ଅଛି ତ ମୁଁ ଯାଇକି ଅର୍ଡରଟାକୁ କ୍ୟାନନ୍ସେଲ କରିବି ଆଉ ଯଦି ରହିଲା ସମୟର କଥା କି ମୁଁ ଅର୍ଡର କରିଥିଲି ଦୁଇଟାରେ କିନ୍ତୁ ଅର୍ଡର ଆସିଛି ତିନିଟାରେ ତ ମୁଁ ସେଇ ଜିନିଷଟାକୁ କ୍ୟାନ୍ସଲ୍ କରିପାରିବିନିନି କାରଣ ଯେଉଁ ଡେଲିଭରି ବୟମାନେ ଥାଆନ୍ତି ସେମାନେ କେଉଁ ଟ୍ରାଫିକରେ ଫସିି ଯାଇଥାନ୍ତି କିମ୍ବା ତାଙ୍କର କୌଣସି ଗୋଟିଏ କାମ ଥାଏ ଯେଉଁଥିପାଇଁ ସେମାନେ ସବୁବେଳେ ତ ନୁହେଁ କୋଉ କୋଉ ଟାଇମ୍ରେ ଟିକେ ଲେଟ୍ ହୁଅନ୍ତି ସେଇ ଜାଗାରେ ସେହି ଜାଗାରେ ଆମେ କ୍ୟାନସଲ୍ କରିହେବ ନାହିଁ ଖାଦ୍ୟ କାରଣ ଆମେ ବି ଗୋଟିଏ ବୁଝିବା ଜିନିଷ ଅଛିେ କି ହ୍ୟୁମାନିଟି ବୋଲି ଜିନିଷ ଅଛି ଟିକେ ସମୟ ଲେଟ୍ ହୋଇଗଲା ତ ସେଇ ଜିନିଷଟାକୁ ଆମେ ରିଟର୍ଣ୍ଣ କରିପାରିବା ନାହିଁ ଯଦି ଖାଦ୍ୟରେ କୌଣସି ବି ପ୍ରୋବ୍ଲେମ୍ ହେଲା ତ ସେଇ ଜିନିଷଟା ଆମେ ରେଷ୍ଟୁରାଣ୍ଟରେ କଲ୍ କରି କହିବା କି ନାହିଁ ଏମିତି ସେମିତି ଖାଦ୍ୟ ଏମିତି ଅଛି ଅନହାଇଜେନିକ ଅଛି କି ଖାଇବାଟା ରାତିର ଖାଇବାଟା ପକାଯାଇଛି ଏହିସବୁ କହିକି ଆମେ ଖାଦ୍ୟଟା ରିଟର୍ଣ୍ଣ କରିପାରିବା ଏହିସବୁ କ୍ଷେତ୍ରରେ ଆମେ ଖାଦ୍ୟ ରିଟର୍ଣ୍ଣ କରିହେବ ତାଙ୍କୁ କଣ୍ଟାକ୍ଟ କରିକି